ହଁ ମୁଁ ପିଭି କହୁଥିଲି ଆପଣ କିଏ କହୁଥିଲେ ଓ ଓହୋ ଶିବାଭାଇ ହଁ ଶିବାଭାଇ କୁହ ହଁ ଦୋକାନ ତ ଏବେ ପୁରା ଖୋଲା ରହୁଛି କ'ଣ କିଛି ଦରକାର ଥିଲା କି ଓ ମିଠାମିଠି ଦରକାର ଥିଲା କେଉଁ କେଉଁ ମିଠା ଦରକାର ଅଛି କହୁନାହାନ୍ତି ମୁଁ ସେଇ ଅନୁସାରେ ନୂଆ ହେବ ଯଦି ତିଆରି କରିଦେବି ଯଦି ଅଧିକା ଦରକାର ହଁ ଏବେତ ନୂଆ ନୂଆ ହେଇଛି ପୁରା ରସଗୋଲା ହେଇଛି ଲଡ଼ୁ ହେଇଛି ଗୋଲାପଜାମୁ ହେଇଛି ଖାସ୍ତାଗଜା ହେଇଛି ସବୁ ଭେରାଇଟି ଟାଇପ ର ଅଛି ଆସ ଆସିକି ଦେଖିଯାଅ ନହେଲେ ଚାଖିକି ଦେଖ ଭଲଲାଗିଲେ ଅଧିକ ନେଇଯିବ ଆଉ ନୂଆ ବନ୍ଧୁବାନ୍ଧବ ତ ଆସିବେ ସେ ଟିକିଏ ଖୁସି ହେବା ଦରକାର ପୁଣି ବାପା ମାଆ ବି ତ ଅଛନ୍ତି ସେ ବି ଖୁସି ହେଇଯିବେ ଆଜ୍ଞା ମୁଁ ଦେଇପାରିବି ନିଶ୍ଚୟ ଦେଇପାରିବି କାହିଁକି ନଦେଇପାରିବି ସବୁତ ଆସିକି ନେଇଯାଉଛନ୍ତି ହଉ ଛବିଶ ତାରିଖ ତ ଆଜି ଆସନ୍ତୁ ସବୁ ଦେଖିକି ଯାଆନ୍ତୁ ଚାଖିଚୁଖି ଯାଆନ୍ତୁ ଯେଉଁଟା ଭଲ ଲାଗିବ ସେଇ ଯେତେ ପରିମାଣ କହିବେ ସେତେ କିଲୋ ଅନୁସାରେ ଦେଇଦେବି ଆଉ ଆମର ଦୋକାନ ତ ଏବେ ଚାରଟାରୁ ଖୋଲାଯାଉଛି ଦଶଟା ପର୍ଯ୍ୟନ୍ତ ଆସନ୍ତୁ ସେଇ ଟାଇମ ରେ ଆପଣ ଫ୍ରି ହେଇକି ଆସିବେ ଆଉ ଗୋଲାପଜାମୁ ଏବେ ଅଛି କିଲୋ ଦୁଇଶହ କୋଡ଼ିଏ ଟଙ୍କା ଆଜ୍ଞା ଠିକ୍ଅଛି ତିରିଶ କିଲୋ ଦରକାର ଗୋଲାମଜାମୁ ଆଉ ରସଗୋଲା ରସଗୋଲା ଲଡ଼ୁ ଫଡ଼ୁ କିଛି ଦରକାର କି ଆଜ୍ଞା ଆଜ୍ଞା

ଆଜ୍ଞା ହଁ ଜିଲାପି ତ ଏବେ ସନ୍ଧ୍ୟାବେଳେ ତିଆରି ହେଉଛି ଆପଣ ଯଦି କହିବେ ଆପଣଙ୍କ ପାଇଁ କରଦେବା ଅଧିକ ଲାଗିବ ଯଦି ଆଜ୍ଞା ଠିକ୍ଅଛି ତାହେଲେ ପାଞ୍ଚ ଦଶ କିଲୋ ଜିଲାପି ଆଉ ଗୋଲାପଜାମୁ ତିରିଶ କିଲୋ ଆଉ ହଁ ଛେନାପୋଡ଼ ଏବେ ଅଛି ଆଜ୍ଞା ଠିକ୍ଅଛି ଆସନ୍ତୁ ଆଉ ଆଜ୍ଞା ଠିକ୍